ସାର୍ ନମସ୍କାର୍ ବିଷୟରେ ଟିକେ ବୁଝିବାକୁ ଚାହୁଁଥିଲି କହିଁକି ନା ମୋର ଆମର ବାପା ମାଆ ସବୁ ବୟସ୍କ ହେଇଗଲେଣି ତାଙ୍କର ଆଧାର କାର୍ଡ଼୍ର ଫିଙ୍ଗର୍ପ୍ରିଣ୍ଟ୍ ନେଉ ନାହିଁ କେମିତି କ'ଣ ଆପଣଙ୍କର ସୁବିଧା ଅଛି ଯେମିତି ଘରେ ଆସିକି ପଇସାପତ୍ର ଦେଇ ଦେଇପାରନ୍ତେ ହଁ ସେଇଟା ଭାବୁଥିଲି ଯଦି ସୁବିଧା ଅଛି ତା'ହେଲେ ମୁଁ ଗୋଟେ ଆକାଉଣ୍ଟ୍ ରେ ଖୋଲି ଦିଅନ୍ତି ଯାହା ଫଳରେ ଆମ ତାଙ୍କୁ ସୁବିଧା ହୁଅନ୍ତା ପଇସାପତ୍ର ଆପଣ ବି ଆଣିକି ଘରେ ଦେଇପାରନ୍ତେ ସେଇଥିପାଇଁ ମୁଁ ଆପଣଙ୍କୁ ପଚାରୁଥିଲି ଆଚ୍ଛା ଆପଣ କ'ଣ ଘରକୁ ଆସି ଆସିକି କରିଦେବେ ନା ଆମକୁ ସେଠି ଯିବାକୁ ପଡ଼ିବ ହଁ ଆପଣ ଟିକେ ଘରକୁ ଆସିକି କରେଇଦେଲେ ସୁବିଧା ହୁଅନ୍ତା କାହିଁକି ନା ବୟସ ହେଇଗଲାଣି ତାଙ୍କୁ ଆଉ ଟାଣି ଟାଣି ନେଇ କି ଯିବାଟା ଭାରି କଷ୍ଟକର ହେଉଛି ହଉ ଠିକ୍ ଅଛି ଆପଣଙ୍କର ଏଇଟା ୱାଟ୍ସଆପ୍ ନମ୍ବର ତ ଏଇ ନମ୍ବରରେ ମୁଁ ଆପଣଙ୍କୁ ପଠେଇଦେବି ଆଧାର କାର୍ଡ଼୍ ନମ୍ବର୍ ଆଉ ଆମର ତାଙ୍କର ନାଁ ଠିକଣା ଆମ ଘରର ସବୁ ପଠେଇଦେବି ଆପଣ ଟିକେ ଆସିକି କରିଦେଲେ ବହୁତ ସୁବିଧା ହୁଅନ୍ତା ମୁଁ ସବୁବେଳେ ଆମ ଘରେ ଅଛି ମୁଁ କାଲି କୌଣସି ଅସୁବିଧା ନାହିଁ ଆପଣ ଯେତେବେଳେ ଆସିବେ ସେତେବେଳେ କରିପାରିବେ

ଫଟୋ ବି ଦରକାର ନା ହଉ ଠିକ୍ ଅଛି ମୁଁ କରିକି ସବୁ ରଖି ଦେଇଥିବି ଆପଣ ଟିକେ ଆସିକି କରିଦେବେ ଆଜ୍ଞା ହଁ ଧନ୍ୟବାଦ